ସାଧାରଣତଃ ନୟାଗଡ ଜିଲ୍ଲାର ଗାଁ ଗହଳିର ଲୋକମାନେ ଯିବା ଆସିବାର ଅସୁବିଧା ହେଉଛନ୍ତି କାରଣ ଗାଁ ଗହଳିରେ ରାସ୍ତାର ଅସୁବିଧା ଥିବାରୁ ବଡ଼ ଗାଡ଼ି ଆସିପାରୁନାହିଁ ସେଥିପାଇଁ ଗାଁ ଗହଳିର ଲୋକମାନେ ସେଇକେଲ୍ ମୋଟର ସାଇକେଲ୍ ଓ ଅଟୋ ଭଡ଼ା କରି ମୁଖ୍ୟ ରାସ୍ତାକୁ ଯାଇଥାନ୍ତି ସେଠାରୁ ଟ୍ରେନ୍ ବା ବସରେ ଯିବା ଆସିବା କରିଥାନ୍ତି ଟ୍ରେନ୍ ବା ବସ୍ ଦ୍ଵାରା ବଡ ବଡ଼ ସହରକୁ ଯିବା ଆସିବା କରିଥାନ୍ତି